ହଁ ସଞ୍ଜୟ ହେଲୋ ଆଉ ଆପଣ ତ ଜାଣିଛନ୍ତି ମୋର ଆଜି ଏଗଜାମ ଅଛି ଆପଣ ମୋତେ ମୁଁ ଭୁବନେଶ୍ୱରରେ ଅଛି କଳ୍ପନା ଛକକୁ ଯିବି ମୋତେ ଏଇଠୁ ସେଠିକି ପହଞ୍ଚିବାକୁ ଆଉ କେତେ ସମୟ ଲାଗିବ ଆଉ କେତେ ସମୟ ଭିତରେ ମୁଁ ଯାଇ ସେଠି ପହଞ୍ଚି ପାରିବି ମୋତେ ଟିକେ ଜଣାନ୍ତୁ ଆଉ ହ୍ୱାୱାଟସପ୍ରେ ମୋତେ ଏସବୁ ଯୋଗାଯୋଗ କରନ୍ତୁ ଆଉ ମୁଁ ଟିକେ ଜାଣିବାକୁ ଚାହୁଁଛି ଯେ କେତେ ସମୟ ଭିତରେ ଇଏ ସବୁ ଶେଷ ହେବ ଆଉ କାହିଁକି ଏତେ ସମୟ ଲାଗୁଛି ବୋଲି ମୋତେ ଟିକେ ଜଣେଇବେ ଆଉ ଏତେ ସମୟର ଇଏ ଯୋଗଁରୁ ମୋର କିଛି ପ୍ରୋବ୍ଲେମ ଅଛି କି ନାଇଁ ମୋତେ ଟିକେ ଜଣାନ୍ତୁ ଆଉ କ୍ୟାବ୍ ଡ୍ରାଇଭର ଆପଣଙ୍କର ହୋଇଥିବାରୁ ଆପଣଙ୍କୁ ମୁଁ ଏତିକି ରିକ୍ୟେଏଷ୍ଟ କରୁଛି ମୋର ଶୀଘ୍ର ଯାଇ ଏଗ୍ଜାମରେ ପହଞ୍ଚିବାର ଅଛିି ତେଣୁ ଆପଣ ମୋତେ ଯଥା ସମ୍ଭବ ମୋତେ ଶୀଘ୍ର ଏଗ୍ଜାମ ପାଖରେ ନେଇ ପହଞ୍ଚାନ୍ତୁ ମୁଁ ଚିର ଉପକୃତ ଲାଭ କରିବି ଆଉ ଆପଣ ତ ଜାଣିଥିବେ ମୋର କେତେ ଅସୁବିଧା ଅଛି ଆଉ ଏବେ ତ କମ୍ପିଟେସନ ଯୁଗ ଏଗଜାମରେ ହଇରାଣ ହୋଇପାରିବି ଯାହା କରିବେ ଆପଣ ଟିକେଏ ମୋତେ ପହଞ୍ଚାନ୍ତୁ ଆଉ ଏ ମୋର ପ୍ରୋବ୍ଲେମ ହୋଇଯାଉଛି ଆଉ ଟିକେ ଚେଷ୍ଟା କରନ୍ତୁ ଟିକେ ଯାହା ଇଏ କରିବେ ଆଉ ଭଲରେ ପହଞ୍ଚିକିରି ଇଏ କରିଦେବି ଏଗ୍ଜାମଟା ଭଲରେ ଯେମିତି କଟିବ ଆଉ ମୋତେ ଟିକେ ଜଲ୍ଦି ନେଇ ମୁଁ ଏଗ୍ଜାମ ସ୍ଥାନରେ ପହଞ୍ଚେଇ କଳ୍ପନା ଛକ ଆଉ ଏଇ ଜାଗାରେ ମୁଁ ପହଁଞ୍ଚେଲେ ଇଏ କରିଦେବି ମୋତେ ଟିକେ ଜଲ୍ଦି ନେଇ ପହଞ୍ଚାନ୍ତୁ ଦୟା କରନ୍ତୁ